ମୁଁ ଗଣେଶ ଗଣେଶ ରେଷ୍ଟୁରାଣ୍ଟ୍କୁ ଲାଗିଛି କି କାହିଁକି ନା ଆମର ବିରିବରା ଅଛି କି ଆଉ କେଉଁ କେଉଁ ବରା ଅଛି ମୋର ଚାଉଲ୍ ବରା ଦରକାର ଥିଲା ତ ମୁଁ ସେଥିପାଇଁ କଲ୍ କରିଥିଲି ଫେମସ୍ ଅଛି ଯେ ମୁଁ ତ ଫେମସ୍ ଅଛି ଜାଣିଛି ଯେ ମାନେ ଚାଉଳ ବରାରେ କ'ଣ କ'ଣ ଅଟା କ'ଣ ମିଶୁଛି କି କାହିଁକି ନା ହଁ ଯେ ମାନେ ଅର୍ଡ଼ର୍ ତ ମୁଁ କାଲି କରିବି ତ ମାନେ ଆଜି କଲେ ମାନେ କାଲିକୁ ଆପଣ ଆଣିଦେବେ ତ ହଁ ଯେ ହଁ ଯେ ମାନେ ପଇସାପତ୍ର କେତେ କାଣା ଚାଉଳ ବରାର ହଁ ମୁଁ ଯିବି ଯେ ମାନେ ଭାଇ ତ ଏବେ ମୁଁ ଯାଇପାରିବିନି ସେଥିପାଇଁ କହୁଛି ମାନେ ପଇସାପତ୍ର କେତେ କାଣା ଟିକିଏ କହିଦେଲେ ମୁଁ ବି ଜାଣି ଜଣିକି ଆଉ ଘରେ ବି ପଚାରିବି ଆଉ ଅର୍ଡ଼ର୍ କରିବି ନା ଗୋଟେ ବରାକୁ ହେଲେ ଭାଇ

ହଁ ତା'ହେଲେ ଠିକ୍ ଅଛି କାହିଁକି ନା ଆମର ପାଞ୍ଚଶହ ଟଙ୍କାର ବରା ଅର୍ଡ଼ର୍ କରିବାର ଅଛି ତ

ହଁ ହଁ ତା'ହେଲେ ଠିକ୍ ଅଛି ଯେ ମାନେ ଆଉ କ'ଣ କ'ଣ ବିକ୍ରି ହୁଏ କି ତା'ହେଲେ ମିଠା ବି ଅଛି ଆଉ କ'ଣ ଅଛି ଆଉ ହଁ ହଁ ହଁ ତା'ହେଲେ ଠିକ୍ ଅଛି